ଆଜିକାଲି ଅନେକ ଗୁଡ଼ିଏ ଯେମିତି ରହିଛି ସେଠାରେ ଆମେ ଟଙ୍କା ସଞ୍ଚୟ କରିପାରିଥାଉ ଏବଂ ଅନେକ ଗୁଡ଼ିଏ ମୋବାଇଲ୍ ଆପ୍ସବି ରହିଛି ଯାହାଠାରେ ଆମେ ଟଙ୍କା ସଞ୍ଚୟ କରିପାରିଥାଉ ମୁଁ ନିଜର ଟଙ୍କାକୁ ବ୍ୟାଙ୍କ୍ ସଞ୍ଚୟ କରିଥାଏ କାହିଁକି ନା ବ୍ୟାଙ୍କ୍ରେ ଯେପରି ସିକ୍ୟୁରିଟି ଥାଏ ସେଠାରୁ ଚୋରି ହେବାଟା ବହୁତ କଷ୍ଟ ଏବଂ ଆମେ ପଇସାକୁ ଯଦି ଆମେ ଘରରେ ରଖିବା କୌଣସି ଚୋର ଆସି ନେଇଯିବ କିନ୍ତୁ ଆମେ ଯଦି ବ୍ୟାଙ୍କ୍ରେ ତାହା ରଖିବା ବା ବ୍ୟାଙ୍କ୍ର ଲକର୍ରେ ଯଦି ଆମେ ତାକୁ ରଖିବା କେହି ତାହା ନେଇପାରିବେ ନାହିଁ ଏବଂ ଯଦ୍ୱାରା କି ଆମ ଟଙ୍କା ବି ସଞ୍ଚୟ ରହିବ ଏବଂ ଆମେ ସେଇ ଟଙ୍କାକୁ ଠିକ୍ ଭାବରେ ଉପଯୋଗ ମଧ୍ୟ କରିପାରିବା ଯାଦ୍ୱାରା କି ଆମେ ଆଗାମୀ ପିଢ଼ିକୁ ସେହି ଶିକ୍ଷା ମଧ୍ୟ ଦେଇପାରିବା ଏବଂ ସେହିପରି ଶିକ୍ଷା ଦେଲେ ଆଗାମୀ ପିଢ଼ି ମଧ୍ୟ ଆମର ଅଧିକ ଉନ୍ନତ ହୋଇ ଆଡ଼କୁ ଗତି କରିବେ କାହିଁକି ନା ଆଜି ଆମ ଓଡ଼ିଶାରେ ବେଶୀ ଦରିଦ୍ରତା ଦେଖାଯାଏ ଫଳତଃ ଶିକ୍ଷା ଲାଭ କରିପାରୁ ନାହାନ୍ତି ତ ଏଇସବୁ ଜିନିଷ ଆମେ ଶିକ୍ଷା କଲେ ହିଁ ଜାଣିଥାଉ କି ଆମର ଟଙ୍କା କେଉଁଠି ଜମା କରିବାର ଅଛି ବା କେଉଁଠି ଜମା କଲେ ଆମର ସିକ୍ୟୁରିଟି ମଳିବ ବା ସେଫ୍ଟି ରହିବ ସେହିପରି ଭାବରେ ଆମେ ଟଙ୍କା ଜମାା କରିଥାଉ ବ୍ୟାଙ୍କ୍ରେ ଏବଂ ଆମେ ସମସ୍ତେ ଆଜି ଯେମିତି ଶିକ୍ଷିତ ହେଇଛୁ ଆମ ଆଗାମୀ ପିଢ଼ି ମଧ୍ୟ ଅଧିକ ଶିକ୍ଷିତ ରହିବେ ଏଥିପ୍ରତି ମୁଁ ଆଶା କରିବି ଏବଂ ସରକାର ଏମିତି ଅନେକ ଗୁଡ଼ିଏ ୱେବସାଇଟ୍ ମଧ୍ୟ ରଖିଛନ୍ତି ଯା ଯେଉଁଥିରେ କିି ଆମର ଟଙ୍କା ସଞ୍ଚୟ କରିବେ ତ ସେହିସବୁ ଜିନିଷ ବହୁତ ଭଲ